ମୋର ପ୍ରତିଦିନ ଖବର କାଗଜ ପଢ଼ିବାକୁ ମତେ ଭଲ ଲାଗେ ସଖାଳର ଖବର କାଗଜ ଆମର ପ୍ରତିଦିନ ମଗଉଁ ଆଉ ହଉଛି ବଲିଉଡୁର ସିରିଏଲ ହେଲା ଫିଲିମି ହେଲା ମତେ ବହୁତ ଭଲ ଲାଗେ ଦେଖିବାକୁ ତାଙ୍କର ଯେଉଁଠି ପ୍ରୋଗ୍ରାମ ପ୍ରୋଗ୍ରାମ ହୁଏ ଆସେ ଚ୍ୟାନେଲ ମାଧ୍ୟ୍ୟମରେ ଆସେ ମତେ ବହୁତ ଭଲ ଲାଗେ ଦେଖିବାକୁ ମାନେ ମାନେ ଉଛୁକ ଥାଏ ଯେ ସେ ଜିନିଷଟା କେଉଁଦିନ ମାନେ ହବ ମୁଁ ମାନେ ରାତି ହେଲେ ବି ମୁଁ ବସିକି ଦେଖେ ଯେ ମତେ ବହୁତ ଭଲ ଲାଗେ ଆଉ ହେଲା ଯେଉଁ ସେଇ ହେରୋଇନ ମାନଙ୍କର ଯେଉଁ ତାଙ୍କର ଶୁଟିଂର ବି ଆସେ ଯେ ଯେଉଁ ୟୁଟୁବୁ ମାଧ୍ୟମରେ ଆସେ ତାକୁ ବି ଦେଖିବାକୁ ବହୁତ ଭଲ ଲାଗେ ଯେଉଁ ମାନେ ଅ ଖାଲି ଅନେଇ ଥିମି ଯେ କେଉଁ ଦିନ ମାନେ ଏମିତି ଆସିବା ସେମାନେ ଏମିତି ପ୍ରୋଗ୍ରାମ କେଉଁଠି କରୁଛନ୍ତି କ ନାହିଁ ମାନେ ଭଲ ଲାଗେ ସବୁବେଳେ ଦେଖିବାକୁ ଆଉ